ଯଦି ଆମେ କାହା ପାଇଁ କେବେ କବିତା କହିଥାଉଁ ତେବେ ତା'ହେଲେ ତାହାକୁ କେମିତି ପସନ୍ଦ ଲାଗିବ ତାହା ସେ ଆମ ସାମ୍ନାରେ ହିଁ କହିଥାଏ କାରଣ ଯଦି କାହାକୁ କିଛି ଭଲ କଥା କହିଥାଉ ତେବେ ତା'ହେଲେ ତା'ର ମନ ବହୁତ ଭଲ ଲାଗିଥାଏ ଯଦି ଆମେ କିଛି କବିତା ତାକୁ କହିଥାଉ ତେବେ ତା'ହେଲେ ସେ କିଛି ଭଲ କଥା ମଧ୍ୟ କହିଥାଏ ସେ ମଧ୍ୟ ସେ କବିତାକୁ ବହୁତ ପ୍ରଶଂସା କରି ମଧ୍ୟ ଆମକୁ ବହୁତ ଭଲ କଥା କହିଥାଏ କାରଣ କିଛି କବିତା ସମସ୍ତଙ୍କ ପାଇଁ ମଧ୍ୟ ଖାସ ହୋଇଥାଏ ଯେମିତିକି ଗୋଟେ ସାଙ୍ଗ ପାଇଁ କିଛି କବିତା କହିବାକୁ ଗଲେ ଯେ ବହୁତ ଆଗ୍ରହୀ ହୋଇଥାଏ ସେହି କବିତାକୁ ଶୁଣିବା ପାଇଁ ତେଣୁ ତାକୁ ସେହି ପ୍ରକାର କବିତା କହି କେମିତି ଭଲ କରି ତା'ସହିତ ମିଶି ରହିପାରିବା ସେହି ପ୍ରକାର କାମ କରିବାକୁ ଇଚ୍ଛା ହୋଇଥାଏ ତେଣୁ ସେଥିପାଇଁ ସେହି ପ୍ରକାର କାମ କଲେ ସାଙ୍ଗମାନେ ମଧ୍ୟ ଇଚ୍ଛା ସହକାରେ ଶୁଣିଥାନ୍ତି କିନ୍ତୁ ସବୁ ସାଙ୍ଗଙ୍କ ପାଇଁ ତାହା ହୋଇ ନଯାଇ କିଛି ଏମିତି ସାଙ୍ଗ ଥାଆନ୍ତି ଯାହାକି ଆମ ନିଜ ପାଇଁ ମଧ୍ୟ ଖାସ ହୋଇଥାନ୍ତି ଓ ସେମାନଙ୍କ ପାଇଁ ମଧ୍ୟ ସେହି ପ୍ରକାର କବିତା କହିବାକୁ ଇଚ୍ଛା ଲାଗିଥାଏ ଯାହାକୁ ସେମାନେ ମଧ୍ୟ ତାରିଫ କରିଥାନ୍ତି ଓ ଶୁଣିବାକୁ ମଧ୍ୟ ଆହୁରି ଇଚ୍ଛା ପ୍ରକାଶ କରିଥାନ୍ତି ଯଦି କିଛି ଆମେ କାହାକୁ କହିଥାଉଁ ତେବେ ତା'ହେଲେ ଆମେ ତାକୁ ସବୁବେଳେ ଭଲ କଥା କହିବା ଦରକାର କାରଣ ଲୋକେ ସେହି ପ୍ରକାର କଥା ଶୁଣିବାକୁ ମଧ୍ୟ ଆଗ୍ରହୀ ହୋଇଥାନ୍ତି ସାଙ୍ଗ ମାନେ ନୁହେଁ ବହୁତ ପ୍ରକାର ବ୍ୟକ୍ତି ଅଛନ୍ତି ଯାହାକୁ ଲୋକେ ଏବେ ମଧ୍ୟ ଶୁଣିବାକୁ ଇଚ୍ଛା କରିଥାନ୍ତି ସେମାନେ ମଧ୍ୟ କବିତା କହିବାକୁ କିମ୍ବା ଶୁଣିବାକୁ ମଧ୍ୟ ଇଚ୍ଛା କରିଥାନ୍ତି ଯାହାକୁ ଲୋକେ କେହି ମଧ୍ୟ ଶୁଣିବାକୁ କିମ୍ବା ପସନ୍ଦ କରିବାକୁ ମଧ୍ୟ ଇଚ୍ଛା କରିନଥାନ୍ତି ଲୋକେ ସେହି ପ୍ରକାର କଥା ଶୁଣିବାକୁ ମଧ୍ୟ ବହୁତ କମ୍ ଲୋକଙ୍କ ଠାରୁ ପାଇଥାନ୍ତି